ମୁଇଁ ଏଇ ସାର୍ଟଟେ ଘିନିଛେ ସେ ସାର୍ଟ ବହୁତ ବୋଲେ କମ୍ଫର୍ଟେବଲ୍ ଅଛେ ବହୁତ ବନ୍ହିଆ ଲାଗୁଛେ ସେ ସାର୍ଟଟା ଆରୁ ସେ ସାର୍ଟଟା କମ ଦାମରେ ମୋତେ ମିଲିଛେ ଆରୁ ସେ ସାର୍ଟର ସୁତା ମାନେ ବି ବହୁତ ବନ୍ହିଆ ଅଛେ ଆରୁ ସେ ସାର୍ଟ ବି ମୋତେ ବହୁତ ଭଲ୍ ଲାଗ୍ଲା